ହଁ ହଁ ଆମେ ଯେ ଚାଷ ବହୁତ କରୁଛୁ ଆମର ଧାନ ହେଉଛି ମାଣ୍ଡିଆ ବି ହେଉଛି ହଁ ଗହମ ବି ହେଉଛି ମକା ବି ହେଉଛି ଆଉ କଖାରୁ ବି ହେଉଛି ସବୁ ପ୍ରାୟ ଫସଲ ହେଉଛି ହଁ ଭଲ ଫସଲ ହେଉଛି କିନ୍ତୁ ଏ ତ ପୋକ ଲାଗୁଛନ୍ତି ମେଡ଼ିସିନ ଦବାକୁ ପଡ଼ୁଛି ପଇସା ଖର୍ଚ୍ଚ କରିକି ମେଡ଼ିସିନ ଆଣୁଛୁ ସବୁ ଫସଲରେ ପକଉଛୁ କିନ୍ତୁ ଫସଲ ଭଲ ହେଉଛି ସବୁ ଯେତେକ ଫସଲ କରୁଛୁ ସବୁ ଭଲ ହେଉଛି ମେଡ଼ିସିନ ଦ୍ୱାରା ସବୁ ଭଲ ହେଉଛି କିନ୍ତୁ ବିନା ମେଡ଼ିସିନରେ ସାରେ ଫସଲ ସବୁ ନଷ୍ଟ ହେଇଯିବ ମେଡ଼ିସିନ ଖର୍ଚ୍ଚ ହେଉଛି ପଇସା ମେଡ଼ିସିନ ଆସୁଛି ମେଡ଼ିସିନ ପଡ଼ୁଛି ତା ଭିତରେ ବି ପଶୁ ଅଛନ୍ତି ଗାଈ ଛେଳି ମେଣ୍ଢା ହଁ କୁକୁଡ଼ା ବି ରଖିଛୁ କୁକୁଡ଼ା ଠୁ ଅଣ୍ଡା ବି ବାହାରୁଛି ଭଲ ଅଣ୍ଡା ବାହାରୁଛି କୁକୁଡ଼ା ବି ଅଣ୍ଡା ଦଉଛି ଅଣ୍ଡା ବି ଖାଉଛୁ ପିଲା ଛୁଆ ଖାଉଛନ୍ତି ସବୁ ଆମ ଗାଁ ଗହଳିରେ ସବୁ ରଖିଛନ୍ତି ଆଉ ଚାଷରୁ ଯେଉଁ ଇନକମ୍ ହେଉଛି ଯେଉଁ ବାଜ୍ୟାପ୍ତି ମାଲ ଗୁରା ବାହାରୁଛି ତାକୁ ସବୁ ଗାଈ ଛେଳି ମେଣ୍ଢା ସବୁ ଖାଉଛନ୍ତି ସେମାନେ ବି ଉପକୃତ ହୁଅନ୍ତି ସେବାରେ ଦୁଇ ପଇସା ବାହାରୁଛି ଏ ବାରେ ଏ ପଶୁ ସବୁ ଖାଉଛନ୍ତି ହଁ ନାଇଁ ବିଭିନ୍ନ ପ୍ରକାର ଫସଲ କରିଛୁ ଆଡ଼େ ପଶୁପକ୍ଷୀ ଅଛନ୍ତି ଶୁଆ ସାରି ବି ପ୍ରାୟ ଲୋକ ଘର ରଖିଛନ୍ତି ହଁ ଛେଳି ରଖିଛନ୍ତି ଗାଈ ରଖିଛନ୍ତି ହଁ ମେଣ୍ଢା ବି ଅଛନ୍ତି ହଁ ସବୁପ୍ରକାର ପଶୁପକ୍ଷୀ ଅଛନ୍ତି ଫସଲ ବି ଭଲ କରୁଛନ୍ତି ବିଭିନ୍ନ ପ୍ରକାର ଫସଲ ଅଛି ମକା ଅଛି ଗହମ ବି ପ୍ରାୟ ଲୋକ କରନ୍ତି ଧାନ ତ ପ୍ରାୟ ସବୁ ଚାଷୀ କରୁଛନ୍ତି ଆଉ ହଁ କଦଳୀ କଦଳୀ ବଗିଚା ଅଛି ଗାଁରେ ଅନେକ କଦଳୀ ବଗିଚା ନାଇଁ ଭଲରେ ଚଳୁଛନ୍ତି ଏମିତି କରି ସବୁ ଭଲରେ ସାରେ ଲୋକ ଅଛନ୍ତି ଆଉ କୁକୁଡ଼ା ଫାର୍ମ କୁକୁଡ଼ା ଫାର୍ମ ଆଠ ଦଶଟା ଲୋକ ଅଛନ୍ତି ଫାର୍ମ କରିଛନ୍ତି ହଁ ଆଜ୍ଞା